ଚଉଦ ଡିସେମ୍ବର ଦୁଇ ହଜାର ପାଞ୍ଚ ପନ୍ଦର ଜାନୁୟାରୀ ଦୁଇ ହଜାର ତିନ ପଚିଶ ଜୁନ ଦୁଇ ହଜାର ଦୁଇ ଏକତିରିଶ ମାର୍ଚ୍ଚ ଦୁଇ ହଜାର ବାର ତେର ଜୁଲାଇ ଦୁଇ ହଜାର ତିନ